ଆମେ ଜାଣିଛେ ଯେ ଭାରତ ହେଉଛି ଜାତି ନିରପେକ୍ଷ ଏବଂ ଧାର୍ମିକ ରାଷ୍ଟ୍ର ତନ୍ମଧ୍ୟରୁ ଓଡ଼ିଶା ରାଜ୍ୟ ଅନ୍ୟତମ ଏଠାରେ ଅନେକ ଧର୍ମର ଲୋକ ବସବାସ କରନ୍ତି ଓଡ଼ିଆମାନଙ୍କ ପାଇଁ ବେଦ

ମୁସଲିମମାନଙ୍କ ପାଇଁ କୁରାନ୍ ଏବଂ ଖ୍ରୀଷ୍ଟିୟାନ୍ମାନଙ୍କ ପାଇଁ ବାଇବେଲ୍ ଗ୍ରନ୍ଥ ଉପଲବ୍ଧି ଅଛି ଏଥିମଧ୍ୟରୁ ଆମେ ବହୁତ କିଛି ଶିକ୍ଷା ପାଇଥାଉ ଆମେ ଓଡ଼ିଶାରେ ବସବାସ କରୁଥିବା ଲୋକମାନଙ୍କ ସଂଖ୍ୟା ଅଧିକ କାରଣ ସେ ବହୁତ ଶିକ୍ଷିତ ଏବଂ ଆମ ଓଡ଼ିଶାରେ ବହୁତ ଧାର୍ମିକ ଲୋକ ବସବାସ କରନ୍ତି ଏଠାରେ ଲୋକମାନେ କିଛି ନୂଆ ଶିକ୍ଷା ଧର୍ମ ଉପରେ କିଛି ନୂଆ ଶିକ୍ଷା କରିପାରନ୍ତି ଏବଂ ବହୁତ ଧର୍ମ ଏବଂ ବହୁତ ଧର୍ମ ଉପରେ ବହୁତ ଶିଖିପାରନ୍ତି ଲୋକମାନେ ବହୁତ ପୂଜାପାଠ କରି ତାଙ୍କ ଧର୍ମକୁ ଆଗକୁ ନିଅନ୍ତି ଏଠାରେ ଲୋକମାନେ ବହୁତ ଆଗାମୀ ଆଗାମୀ ପୁରୁଷ ଆଗାମୀ ପିଲାମାନେ ତାଙ୍କ ସିଏ ବି ଧାର୍ମିକ ଯେମିତି ଧର୍ମକୁ ଚେଷ୍ଟା ରଖିବେ ସେପରି ଏବେ ଲୋକମାନେ ବହୁତ ଚେଷ୍ଟା କରୁଛନ୍ତି ଯେ ଅଗାମୀ ପିଢ଼ିରେ ବି ମଧ୍ୟ ଆମ ଆମ ଭଳିଆ ଧର୍ମରେ ବିଶ୍ୱାସ କରନ୍ତୁ କି ଧର୍ମ ଗ୍ରନ୍ଥରେ ଇଏ କରନ୍ତୁ ବିଶ୍ୱାସ କରନ୍ତୁ ବିଶ୍ୱାସ କରନ୍ତୁ